ଆମ ଅଞ୍ଚଳରେ ବହୁତ ଗୁଡ଼ିଏ ଧାର୍ମିକ ପର୍ବ ବା ପରମ୍ପରା ଗୁଡ଼ିକ ପାଳନ କରାଯାଏ ଯେମିତିକି ଉପବାସ କରାଯାଏ ବା ଭୋଜନ କରାଯାଏ ନାମ ସଂକୀର୍ତ୍ତନ ବି ହୁଏ ଏବଂ ଭାଗବତ ପାଠ ବି ହୁଏ ଆଉ ତୀର୍ଥଯାତ୍ରୀମାନେ ମଧ୍ୟ ତୀର୍ଥଯାତ୍ରା କରିବାକୁ ଯାଆନ୍ତି ସେମିତି ପୁରା ଆମ ଅଞ୍ଚଳରେ ପ୍ରମୁଖ ପର୍ବପର୍ବାଣି ହେଉଛି ନୂଆଖାଇ ଯେଉଁଟାକି ଆମେ ନୂଆ ଅନ୍ନ ଲଗେଇକି ନୂଆଖାଇ ଆମେ ପାଳନ କରିଥାଉ ସେଇଟା ଆମ ଅଞ୍ଚଳର ସବୁଠାରୁ ବଡ଼ ପର୍ବ ଏବଂ ଏହି ପର୍ବରେ ଆମ ପରିବାର ପ୍ରାୟ ସମସ୍ତ ସଦସ୍ୟ ଏକାଠି ହୋଇ ଖାଇଥାନ୍ତି ଏଇଦିନ ଯିଏ ଯେଉଁ ବାହାରେ ଥିଲେ ମଧ୍ୟ ଯେଉଁଠାରେ ଥିଲେ ମଧ୍ୟ ସମସ୍ତେ ଘରକୁ ଆସିଥାନ୍ତି ଏବଂ ସମସ୍ତେ ଏକାଠି ହୋଇ ମିଳିମିଶି ଖାଇଥାନ୍ତି ତା'ପରେ ସମସ୍ତେ ଗାଁ ଠାକୁରାଣୀ ବା ଇଷ୍ଟଦେବୀଙ୍କୁ ଯାଇ ମୁଣ୍ଡିଆ ମାରନ୍ତି ଏବଂ ଗାଁର ବୟସ୍କ ବ୍ୟକ୍ତିମାନଙ୍କୁ ନୂଆଖାଇ ଜୁହାର କରିଥାନ୍ତି ସେମିତି ଆମ ଅଞ୍ଚଳରେ ଜାଗର ଯାତ୍ରା ଖୁବ୍ ଧୁମ୍ଧାମ୍ରେ ପାଳିତ ହୋଇଥାଏ ଏହା ମହାଶିବରାତ୍ରି ଦିନ ଲୋକମାନେ ଜାଗର ଜାଳି ଉପବାସ ରହିଥାନ୍ତି ଏହିଦିନ ଜାଗରଣ ଉଠିବା ପର୍ଯ୍ୟନ୍ତ ସମସ୍ତେ ଉପବାସ କରିଥାନ୍ତି ଏବଂ ମହାଦୀପ ଉଠିଲା ପରେ ସମସ୍ତେ ଫଳମୂଳ ବା ପାଣି ପିଇଥାନ୍ତି ସେମିତି ଆମ ଅଞ୍ଚଳରେ କୀର୍ତ୍ତନ ବହୁତ ଧୁମ୍ଧାମ୍ରେ ହୁଏ କୀର୍ତ୍ତନ କୀର୍ତ୍ତନ ମଧ୍ୟ ବହୁତ ପ୍ରକାର ଯେମିତି ରଙ୍ଗୀନ କୀର୍ତ୍ତନ ବା ପ୍ରେମ କୀର୍ତ୍ତନ ଇତ୍ୟାଦି ଅନୁଷ୍ଠିତ ହୋଇଥାଏ ଏହା ଏକ ଦିନ ବା ତିନି ଦିନ ଏମିତି ଅନୁଷ୍ଠିତ ହୁଏ ସେହିଦିନ ମାନଙ୍କରେ ଗାଁ ଗୁଡ଼ିକରେ କେହି ଘରେ ରୋଷେଇ କରନ୍ତି ନାହିଁ ସମସ୍ତେ ନାମ ସଂକୀର୍ତ୍ତନ ଦେଖାନ୍ତି ଏବଂ ସେଇଠାରେ ରନ୍ଧାହେଇଥିବା ଭୋଗକୁ ସେମାନେ ପ୍ରସାଦ ରୂପେ ଗ୍ରହଣ କରିଥାନ୍ତି ସେମିତି ଆମ ଅଞ୍ଚଳରେ ଭାଗବତ ପାଠ ମଧ୍ୟ ହୋଇଥାଏ ସମସ୍ତ ରବିବାର ଦିନ ଆମ ଗାଁରେ ଭାଗବତ ଗୁଢ଼ିରେ ଭାଗବତ ପାଠ ହୁଏ ଏବଂ ସେଠାରେ ମଧ୍ୟ ନାମ ସଂକୀର୍ତ୍ତନ ଅନୁଷ୍ଠିତ ହୋଇଥାଏ ପୁଣି ବେଳେବେଳେ ଗାଁରେ ବିଭିନ୍ନ ସମୟରେ ବା ପର୍ବପର୍ବାଣି ସମୟରେ ପାରାୟଣ ଅନୁଷ୍ଠିତ ହୋଇଥାଏ ଯେଉଁଥିରେ ବାହାରୁ ପ୍ରବଚକ ଗାୟକ ବା ଗାୟିକା ଆସି ପ୍ରବଚନ ପାଠ କରିଥାନ୍ତି ବା ଏଠାରେ ସୁନ୍ଦରକାଣ୍ଡ ଗାଇଥାନ୍ତି ଏହା ଦେଖିବାକୁ ବହୁତ ଗୁଡ଼ିଏ ଲୋକ ଏକାଠି ହୋଇଇଥାନ୍ତି ପୁଣି ଆମ ସମସ୍ତଙ୍କ ଏଠାରେ ପ୍ରମୁଖ ପର୍ବହେଉଛି ଦଣ୍ଡଯାତ୍ରା ଯାହାକି ଖରା ଦିନରେ ବା ଅନୁଷ୍ଠିତ ବା ଚୈତ୍ର ମାସେ ଅନୁଷ୍ଠିତ ହୋଇଥାଏ ଏହି ଦଣ୍ଡଯାତ୍ରା କରି ଭାରି କଷ୍ଟକର ତେଣୁ ଏହାର ନାମ ହେଉଛି ଦଣ୍ଡଯାତ୍ରା ଯେଉଁମାନେ ମାନସିକ ଧାରୀମାନେ ସେମାନେ ଖରାର ଧୁଧୁ ଖରାରେ ସେମାନେ ରାସ୍ତା ଉପରେ ଗୋଢ଼ିକି ନିଜର ଦଣ୍ଡ ନିଜକୁ ଦେଇଥାନ୍ତି ସେଥିପାଇଁ ଏହାକୁ ଦଣ୍ଡ ଯାତ୍ରା କୁହାଯାଏ ଏହି ଯାତ୍ରା ତେର ଦିନ କିମ୍ବା ଏକୋଇଶି ଦିନ ଗାଁ ଗାଁ ମାନଙ୍କରେ ବୁଲି ଦଣ୍ଡଯାତ୍ରା କରିଥାନ୍ତି ଏଥିରେ ଖୁବ୍ କଠୋର ବ୍ରତ ଧାରଣ କରିବାକୁ ପଡ଼ିଥାଏ ସମସ୍ତ ସବୁଦିନ ମାନଙ୍କରେ ଗୋଟିଏ ଓଳି ଖାଇ ଖାଇବାକୁ ପଡ଼ିଥାଏ ପୁଣି ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଭବ ପାଣି ମଧ୍ୟ ଛୁଆଁଯାଏ ନାହିଁ ଏମିତି ଭାବରେ ଦେଖିବାକୁ ଗଲେ ଏହି ଦଣ୍ଡ ଭାରି କଷ୍ଟକର ଏମିତି ଆମ ଅଞ୍ଚଳରେ ବହୁତ ଧାର୍ମିକ ପରମ୍ପରା ବା ରୀତିନୀତି ଏମିତି ପାଳନ କରାଯାଏ